ଗଛ ଲଗାଇବା ପାଇଁ ଆମେ ଉର୍ବର ମାଟି ବ୍ୟବହାର କରିଥାଉ ଗଛରେ ଆମେ ସବୁ ଗୋବର ହେଉ କୌଣସି ଅଣ୍ଡା ଖୋଳାକୁ ଗୁଣ୍ଡ କରି କିମ୍ବା କୌଣସି ରାସାୟନିକ ସାର ଦେଇ ଗଛ ମୂଳରେ ଆମେ ତାକୁ ତାକୁ ସ୍ୱଚ୍ଛ ରଖୁ ସବୁପ୍ରକାର ରାସାୟନିକ ସାର ଦେବା ଏବଂ ତାକୁ ଠିକ ଟାଇମରେ ପାଣି ଦେବା ତାର ଠିକ ସମୟରେ ଯତ୍ନ ନେବା ଗଛକୁ ଉର୍ବରଶୀଳ ତାଦେହରେ ଲାଗିଥିବା କୀଟପତଙ୍ଗ ଯଦି କ୍ଷତି କରିଥିବେ ତାକୁ ସବୁ ସଫା କରିବା ତାର ଠିକ ଭାବରେ ଯତ୍ନ ନେବା ଗଛକୁ ଧ୍ୟାନ ନେଇ ଆମେ ତାକୁ ଠିକ ସମୟରେ ଆମେ ତାକୁ ଯତ୍ନରେ ରଖିବା